କୁକଡ଼ାଙ୍କ ରୋଗ କହିଲେ ସାଧାରଣତ ବାର୍ଡ଼ଫ୍ଲୁରେ କୁକୁଡ଼ା ମରିଯାନ୍ତି ବାର୍ଡ଼ଫ୍ଲୁ ଏକ ଏମିତି ରୋଗ ସେ କେତେବେଳେ ଆସେ ଜଣା ପଡ଼େ ନାହିଁ ଯେତେବେଳେ ଆସିଲେ ବି ତାକୁ କୁକୁଡ଼ାକୁ ମାରିକି ପୋତି ଦିଆଯାଏ ଅନ୍ୟ କୌଣସି କୁକୁଡ଼ାକୁ ନହଉ ବୋଲି ସେଥିପାଇଁ ସେ ସରକାରଙ୍କ ଏ ଅଛି ଆଉ ବାର୍ଡ଼ଫ୍ଲୁ ହେଲା ସାଧାରଣତ କୁକୁଡ଼ା ରହିବାକୁ ତାଙ୍କର ଗୋଟିଏ ଭଲ ବି ଘର ଦରକାର ତାଙ୍କୁ ଭଲ ଖାଦ୍ୟ ଦରକାର ପାଣି ଦରକାର ଆଉ ଅଧିକ ଗରମ ହେଲେ କୁକୁଡ଼ା ମରିଯିବ କି ଅଧିକ ଥଣ୍ଡା ହେଲେ ବି ମରିଯିବ ସେଥିପାଇଁ ତାଙ୍କୁ ଛଣଛପର କରାଯାଇଥାଏ ଆଉ ଖାଦ୍ୟ ଠିକ୍ରେ ଦିଆଯାଏ ପାଣିବି ତାକୁ ଇଏ କରି ଠିକ୍ ଟାଇମରେ ଦିଆଯାଏ ଆଉ କୁକୁଡ଼ା ସେଥିରେ ଠିକ୍ ବଢ଼ନ୍ତି ଆଉ କୁକୁଡ଼ା ଠିକ ଏମିତି ହୁଏ ଆଉ କ'ଣ